ମଣିଷ ନିଜ ଲକ୍ଷ୍ୟ ହାସିଲ କଲାବେଳେ ତାକୁ ବହୁତ ସବୁ ବାଧା ବିଘ୍ନ ଆସିଥାଏ ତା ଜୀବନରେ ସେଥି ମଧ୍ୟରୁ ବହୁତ ଜଣ କିଛି ଶିଖିକି ଯାଇଥାନ୍ତି ଆଉ କିଛି ଅଧା ରାସ୍ତାରେ ଶିଖନ୍ତି ତ କିଏ ଗୁରୁ ପାଖରୁ ଶିଖନ୍ତି ତ ମୋତେ ମଧ୍ୟ ବହୁତ କିଏ ଗୁରୁ କହିଛନ୍ତି କି କିଏ ଗୋଟିଏ ଭାଇ ଟିଏ କହିଛନ୍ତି କି କିଏ ଜଣେ ଆମର ଶିକ୍ଷକ କହିଛନ୍ତି ସମସ୍ତେ ଶିକ୍ଷା ଦେଇଥାନ୍ତି ଏବଂ ମୋତେ ଭି ଦେଇଥିଲେ ମୋତେ ଭି ଗୋଟିଏ ଶିକ୍ଷକ ଶିକ୍ଷା ଦେଇଥିଲେ ଯେ କର୍ମ କରିଚାଲ ଫଳକୁ ଆଶା କରନି ଯେମିତିକି ଆମେ କିଛି ଯଦି କରୁଛୁ ତ ଆମେ କିଛି ଆଶା ନ ରଖିକି କରିବାକୁ ପଡ଼ିବ କାହିଁକି ନା ଆଶା ରଖିକି ଯଦି କରିବା ତାହେଲେ ଆମେ ଠିକ ଜିନିଷ କେବେ ବି ପାଇପାରିବାନି ଆଉ ବହୁତ ଶିକ୍ଷା ରହିଛି ଆଉ କି ଯେମିତି କି ସବୁବେଳେ ଅଳ୍ପ ରାସ୍ତାରେ ନ ଚାଲି ବେଶୀ ରାସ୍ତାରେ ଚାଲିବା ଦରକାର ଅଳ୍ପ ରାସ୍ତାରେ ଚାଲିଲେ କଣ୍ଟା ପଡ଼ିଥାଏ ଯେମିତିକି ବେଶୀ ରାସ୍ତାରେ ଚାଲିଲେ ଆମକୁ ସମୟ ଲାଗେ କିନ୍ତୁ ଆମେ ଠିକ ରାସ୍ତାରେ ପହଞ୍ଚିଯାଉ ସେମିତିକି ମଣିଷକୁ ନିଜ ଶିକ୍ଷାରେ ବହୁତ ଦରକାର ହୋଇଥାଏ ତ କିଏ ତ ଗୁରୁଜୀ ଠାରୁ ଶିଖେ କିଏ ଅଧା ସମୟ ଠାରୁ ଶିଖେ ତ କିଏ ତା ନିଜ ବଡ଼ ଭାଇ ଠାରୁ ମଧ୍ୟ ଶିକ୍ଷା ଶିଖେ ତ କିଏ ଗୁରୁଜୀ ଗୁରୁମା ଠାରୁ ମଧ୍ୟ ଶିଖେ